ହ୍ୟାଲୋ କେଉଁଠୁ କହୁଛନ୍ତି କି ହଁ କିଏ କହୁଥିଲେ ନମସ୍କାର ଆଜ୍ଞା କାଣା କାଣା ହେଲା ଯେ

ହଁ ବହୁତ ସୁବିଧା ଅଛି ବେଡ଼୍ ଫେଡ଼୍ ଡକ୍ଟର ଆଭେଲେବୁଲ ସବୁ ସୁବିଧା ଅଛି ଆମ ହସ୍ପିଟାଲରେ ହଁ ନେଇ କିରି ପଳାଇଆସ ହଁ ବହୁତ ସଫା ଅଛି

ଡକ୍ଟର ବହୁତ ବଢ଼ିଆ ଖାଲି ଆସିକି ନା ଦେଖନ୍ କେମିତି ଟ୍ରିଟମେଣ୍ଟ ହେଉଛି ଯେ ଆମ ହସ୍ପିଟାଲରେ ପଇସା ନଥିଲେ କ'ଣ ହେଲା ବିଜୁ ସ୍ଵା ସ୍ୱାସ୍ଥ୍ୟ କାର୍ଡ଼ ତ ଥିବ ନା ସେଥିରେ ବହୁତ ପ୍ରଫିଟ୍ ଦେଉଛନ୍ ସରକାର ହଁ ସେଇଟା ନେଇକିରି ନା ପଳେଇ ଆସୁନ୍ ଆପଣଙ୍କ ଆଧାର କାର୍ଡ଼ ତା'ପରେ ହେଲ୍ଥ କାର୍ଡ଼ ସବୁ ନେଇକରି ଆସୁନ୍ ହଁ ସୁବିଧା ବହୁତ ଅଛି

ଡକ୍ଟର ବି ବହୁତ ବଢ଼ିଆ ମାନେ ଆସୁଛନ୍ ସବୁ ଇଏର ଲାଗି ସବୁ ଡକ୍ଟର ଆସୁଛନ୍ କିଛି ଅସୁବିଧା ନାଇଁ ହୁଏ ଆମ ହସ୍ପିଟାଲରେ ସବୁ ପୁରା ସୁବିଧା ହେଉଛି କାଇଁ ବାହାରକୁ ଯିବାକୁ ବି ନାଇଁ ପଡ଼େ ସବୁ ଭିତରେ ନା ସବୁ ହେଉଛି ଟେଷ୍ଟରୁ ସବୁ ହଁ କ୍ଵାଟର ବି ଅଛି ମେଡ଼ିସିନ ଦେବା ପାଇଁ ଦେଉଛନ୍ ବାକି ଯେଉଁଗୁଡ଼ା ମିଳିବନି ସେଇଟା ବାହାରୁ କିନ୍ବାକୁ ପଡ଼ବ ପ୍ରାୟତ ଦିଆ ଯାଉଛି ସବୁ ହସ୍ପିଟାଲ ଭିତରୁ ନା ସେ ରୋଗି ଦେଖିକି ନା ଯଦି ବଡ଼ ରୋଗ ହେବ ପଇସା ବେଶି ସରକାରଠୁ ତ ମିଳୁଛି ସ୍ୱାସ୍ଥ୍ୟ କାର୍ଡ୍ ଆଣିଲେ ଆପଣଙ୍କୁ ପ୍ରାୟ ଦିନକୁ ଆଗ ମିଳୁଥିଲା କେତେ ଯେ ଏବେ ତ କିଛି କହିଯାଇ ପାରିବିନି ମୁଁ ଆମର ତ ମେଡ଼ିକାଲରେ ମାଗଣାରେ ସବୁ ଚିକିତ୍ସା ହେଉଛି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଧରିକି ନା ଆପଣ ଆସିବେ ତା ସାଙ୍ଗରେ ଆଧାର କାର୍ଡ଼ଟା ବି ନେଇକିନା ଆସିଥିବେ ମାଗଣାାରେ ସବୁ ଟ୍ରିଟମେଣ୍ଟ ହେଇକିନା ଆପଣ ଯାଇ ପାରିବେ

କିଛି ଅସୁବିଧା ନାହିଁ ଆସନ୍ତୁ ତ ପେସେଣ୍ଟକୁ ନେଇକି ନା ଆସୁନ୍ ଡକ୍ଟର ମାନେ ତ ସଦାବେଳେ ଏନି ଟାଇମ୍ ରହୁଛନ୍ତି ବି ଟାଇମ୍ ବାଏ ଟାଇମ୍ ଚେକ୍ ସବୁ କରୁଛନ୍ ହଁ ସବୁ କିଛି ଅସୁବିଧା ନାଇଁ ଭାଇ କାଲି ନେଇକରି ଆସୁନ ଆଉ ବାକି କଥା ମୁଁ ବୁଝିଦେବି

ସବୁ ସବୁ ସୁବିଧା ଅଛି ଯଦି ଅସୁବିଧା କାଳେ ହେଇଯାଏ ବାହାରକୁ ନେବାକୁ ପଡ଼ବ ତା ବି ସବୁ ସୁବିଧା ଅଛି ହଁ ବହୁତ ଫ୍ୟାସିଲିଟି ଅଛି ଆପଣଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ନାଇଁ ପଡ଼େ ଆଜ୍ଞ ଆପଣ ଆସୁନ୍ ପେସେଣ୍ଟକୁ ନେଇକରି ଆଉ ସାଙ୍ଗରେ ହେଲ୍ଥ କାର୍ଡ଼ ନେଇକି ନା ଆସିଥିବେ ନାଇଁ ପଇସା କିଛି ଡିପୋଜିଟ୍ ଫିପୋଜିଟ୍ କିଛି ନାଇଁ ହଁ ହଉ ଠିକ୍ ଅଛି ମୋ ପେସେଣ୍ଟ ଆସିଲେ ନା ମୁଁ ଯାଉଛି ଆପଣ ନେଇକରି ଆସୁନ୍ ହଉ ହଉ